ମୋତେ ଦେଶଭକ୍ତି ଗୀତ ଗାଇବାକୁ ବହୁତ ପସନ୍ଦ ଲାଗେ ଓ ମୁଁ ତାକୁ ବହୁତଥର ସେ ଗୀତକୁ ଗାଇ ଇସ୍କୁଲରେ ବି ମଧ୍ୟ ମୁଁ ବହୁତ ଦେଶଭକ୍ତି ଗୀତକୁ ଗାଇଛି ପ୍ରାଇଜ ମଧ୍ୟ ପାଇଛି ସେ ଗୀତ ଗାଇକି ମତେ ବହୁତ ଭଲ ଲାଗେ ସେ ଦେଶ ଭକ୍ତିର ଗୀତକୁ ଗାଇବାକୁ ମୁଁ ମନେ ମନେ ଗୁଣୁ ଗୁଣୁ ହୋଇବି ସବୁ ସମୟରେ ସେ ଦେଶ ଭକ୍ତି ଗୀତକୁ ଗାଉଥାଏ

ଇସ୍କୁଲରେ ଗୀତ ଗାଇକି ପ୍ରାଇଜ ମଧ୍ୟ ପାଇଛି ଆଉ ଅନ୍ୟ ଇସ୍କୁଲକୁ ଯାଇ ବି ପ୍ରାଇଜ ପାଇଛି ଗୀତ ଗାଇକି ସେ କି ଦେଶ ଭକ୍ତି ଗୀତକୁ ମୋତେ ବହୁତ ଭଲ ଲାଗେ ମୁଁ ସବୁ ସମୟରେ ଗାଉଥାଏ ମୋତେ ସେ ଦେଶ ଭକ୍ତି ଗୀତକୁ ଗାଇଲେ ମୋ ମନକୁ କିଣିନିଏ ଲୋକେ ବି ପସନ୍ଦ କରନ୍ତି ମୋ ସାର୍ ମ୍ୟାଡ଼ମ ମାନେ ବି ବହୁତ ପସନ୍ଦ କରନ୍ତି ମୋ ଗୀତକୁ ଭଗବାନ ଏ ଗୀତ ଗାଇବା କଲାଟି ଦେଇଛନ୍ତି ମୋତେ ବହୁତ ଖୁସି ଲାଗେ ସେଥିପାଇଁ ଏ ଦେଶଭକ୍ତି ଗୀତକୁ ମୁଁ ବାର୍ ବାର୍ କହୁଥାଏ ସେ ଗୀତକୁ ସବୁ ସମୟରେ ମୁଁ ଗାଉଥାଏ ମୋ ସାଙ୍ଗମାନେ ବି ବହୁତ ପସନ୍ଦ କରନ୍ତି ସେ ଗୀତକୁ ସେଥିପାଇଁ ମୁଁ କହେ ସବୁ ସମୟରେ ମୁଁ ସେହି ଗୀତକୁ ଗାଉଥାଏ ମୋତେ ବହୁତ ଭଲ ଲାଗେ ସେ ଦେଶଭକ୍ତି ଗୀତକୁ ସେଥିପାଇଁ ମୁଁ କହୁଥାଏ